ବ୍ୟାଙ୍କ ବିଷୟରେ ମୋର ବହୁତ ଗୁଡ଼ିଏ ଖରାପ ଅନୁଭୂତି ରହିଛି ମୁଁ ଯେତେବେଳେ ବି ବ୍ୟାଙ୍କକୁ ଯାଏ ବହୁତ ହଇରାଣ ହରକତରେ ପଡ଼େ କେତେବେଳେ କର୍ମଚାରିମାନଙ୍କ ଠାରୁ ଗାଲି ଶୁଣେ ତ କେତେବେଳେ ଲମ୍ବା ଧାଡ଼ିରେ ରହିବାକୁ ପଡ଼େ ଆଉ କେତେବେଳେ ତ କାଗଜପତ୍ର ଲେଖାପଢ଼ା ଭୁଲ ହୋଇଗଲେ ପୁଣି ମୋତେ ଦୁଇଥର ହଇରାଣ ହେବାକୁ ପଡ଼େ ଏହିଭଳି ଭାବରେ ମୋତେ ବ୍ୟାଙ୍କକୁ ଗଲେ ବହୁତ ଦୁଃଖ ଲାଗେ